ପୂର୍ବକାଳିନ ଓଡ଼ିଶା ବୋଲି ଗୋଟେ ରାଜ୍ୟ ଅଛି ବୋଲି ଲୋକ୍ ନେଇ ଜାନ୍ଥେଇ ଓଡ଼ିଆ ଭାଷା ବୋଲେ କିଏ ବି ନେଇ ଜାନ୍ତେ ଏବେ ସବୁ ଆଗ୍କେ ବଢ଼ିଲା ନେ ଦୁନିଆ ବିକଶିତ ହେଲାନ ତାପରେ ସବୁଜିନିଷ୍ ସବୁ ଲୋକ୍ ପାଠ୍ଶାଠ୍ ପଢ଼ି କିନା ଶିଖିଥିଲେ ନା ସବୁ ଓଡ଼ିଆ ଭାଷାକେ ମୁଖ୍ୟତଃ ଆଗ୍କେ ନବାର୍ ଲାଗି ସରକାର୍ ବି ଚେଷ୍ଟା କରିଛନ୍ ଆମକୁ ସବୁ ନିଜେ ବି ଚେଷ୍ଟା କରୁଛୁଁ ତ ଗୀତ୍ ହଉ ନାଚ୍ ହଉ ସବୁ ଯାଗାନେ ଓଡ଼ିଆ ଜାତି ମୁଖ୍ୟତଃ ଇଟା ମିଲୁଛି ଭାଗ୍ ମିଲୁଛି ତାପରେ ସବୁଠାନେ ଆମର୍ ଓଡ଼ିଆ ଲୋକ୍ ବି ଖୁବ୍ ଆଗ୍କେ ଗଲେନ ନାଚ୍ ଗୀତ୍ରେ ହଉ ଆମର୍ ସର୍ବେଶ୍ୱର ଭାଇ ଆଜ୍ଞା ଯେଇକରି ଲଣ୍ଡନରେ ଗୀତ୍ ଗାଇକରି ଆସିଲେନ ତାପରେ ଘୁମ୍ରା ଆମର୍ କଳାହାଣ୍ଡିର୍ ମୁଖ୍ୟ ନାଚ୍ ହେଉଚି ଘୁମରା ଘୁମରା ନାଚ୍ ବି ସବୁଠାନେ ସବୁ ଯିନ୍ ସାଂସ୍କୃତିକ କାର୍ଯ୍ୟକ୍ରମ ହଉ କି ନ୍ୟାସନାଲ୍ ପ୍ରୋଗାମ୍ ହଉ ସବୁଠାନ୍ କେ ଯାଉଛେ ସବୁ ସମ୍ୱଲପୁରୀ ଗୀତ୍ ଗୋଟେ ବି ଆମର୍ ସବୁ ଠାନ ହେଉଛି ସବୁଠାନ ଶିକ୍ଷା ଠାନ ହଉ ସାଂସ୍କୃତିକ କାର୍ଯ୍ୟକ୍ରମ ହଉ କି ସ୍କୁଲ୍ ଛୁଆମାନକେ ବି ସବୁଠାନେ ଶିଖାହେଉଛି ତ ଓଡ଼ିଆ ଭାଷା ଆଗରୁ ଆଗକେ ଆଗରୁ ନେଇ ଜାଣିଥିଲୁ ଏବେ ଆଗ୍କେ ଖୁବ୍ ଜାଣ୍ ଲେନ ଆର୍ ଆଗ୍କେ ଖୁବ୍ ଉନ୍ନତି ହେବ ବୋଲି ଭାବୁଛୁ